ଆମେ ଆମ ଘର କିମ୍ବା ଅଗଣାରେ ବଗିଚାର ଅନ୍ତର୍ଭୁକ୍ତ ବହୁତ ଅଲଗା କାରଣ ଘର ଅଗଣାରେ ଘର କିମ୍ବା ଅଗଣାରେ ଆମେ ବଗିଚା ଯାହା କରିବା ତାହା କେତେ ବି ସୁନ୍ଦରକର ଆମକୁ ଭଲ ଲାଗେନି କାରଣ ବଗିଚାର ସୌନ୍ଦର୍ଯ୍ୟ ଆସେ ନାହିଁ ବଗିଚାରେ ଯେମିତି ଆମେ ଗଛଲତା ଲଗେଇକିରି ଯେତେବେଳେ ସୁନ୍ଦର ଭାବରେ ଗଛ ବଢ଼େ ସେହିପରି ଘରେ ଅଗଣାରେ ଲଗେଇଲେ ତାର ସୁନ୍ଦରତା ଆସେ ନାହିଁ କେତେ ସୁନ୍ଦର ଲଗାଅ କେତେ ବି ଯାହାବି ଲଗାଅ ବଗିଚାଟା ବଗିଚା ଘର ଅଗଣାଟା ଘର ଅଗଣା ବଗିଚାରେ ଯେମିତି ଆନନ୍ଦ ଲାଗେ ବସିବା ପାଇଁ କାମ କରିବା ପାଇଁ ଆନନ୍ଦ ଲାଗେ ସେମିତି ଘର ଅଗଣାରେ ସେମିତି ଆନନ୍ଦ ଲାଗେ ନାହିଁ